ମୁଁ କେବେ ମଧ୍ୟ ଭୋଜନ କରିବାକୁ ଭଲ ପାଏ ନାହିଁ କାରଣ ମୋର ଅନେକ ବଡ଼ ଫ୍ୟାମିଲି ଯାହାକି ଆମ ଗ୍ରାମରେ ନୂଆଖାଇ ପର୍ବ ହୁଏ ସେହି ପର୍ବରେ ଅନେକ ବନ୍ଧୁବାନ୍ଧବ ଆସନ୍ତି ଆମ ରିଲେଟିଭ୍ ମଧ୍ୟ ଆସନ୍ତି ସେମାନଙ୍କ ସାଙ୍ଗରେ ଖାଇବା ପାଇଁ ମୁଁ ଭଲ ପାାଏ ଏବଂ ସେହିଦିନରେ ଅନେକ ପ୍ରକାର ବଡ଼ ଭୋଜିଟିଏ ହୁଏ ସେହି ଭୋଜିରେ ମାଛ ମାଂସ ଅଣ୍ଡା ଅନେକ ପ୍ରକାର ଇତ୍ୟାଦି ଖାଦ୍ୟ ମଧ୍ୟ ତିଆରି ହୁଏ ସେହି ସ୍ଥାନରେ ଆମେ ଖାଇବାକୁ ଭଲ ପାଉ ଏବଂ ସଦା ସର୍ବଦା ଆମେ ଇଚ୍ଛା କରୁ ଯେ ଆମେ ସଦା ସର୍ବଦା ଗୋଟିଏ ପରିବାର ବଡ଼ ପରିବାର ହେଇକି ଖାଦ୍ୟ ଖାଇବା ପାଇଁ ମୁଁ ଭଲ ପାାଏ ଏବଂ ମୋ ପରିବାର ମଧ୍ୟ ମଧ୍ୟ ଗୋଟିଏ ଲୋକକୁ ଛାଡ଼ିକି ଖାଆନ୍ତି ନାହିଁ ସମସ୍ତେ ମିଳିମିଶିକି ଆଉ ସମସ୍ତେ ବସିକି ଗୋଟିଏ ଜାଗାରେ ଆମେ ଖାଦ୍ୟ ଖାଇଥାଉ ମୋତେ ଭଲ ଲାଗେ ଏବଂ ପୂଜାରେ ଯାହା କିଛି ହଉ ଅନେକ ଲୋକ ଆସନ୍ତି ଆମେ ବଣ୍ଟା କରି ଅନେକ ପ୍ରକାର ଲୋକମାନଙ୍କ ସାଙ୍ଗରେ ବସିକି ଖାଉ